ଆପଣ ଆପଣଙ୍କ ପିଲାର ରେଜଲ୍ଟ୍ ଖରାପ ହେଇଛି ଭଲ ପର୍ସେଣ୍ଟ୍ ରଖିନି ଆଉ ଥାର୍ଟି ଏଇଟ୍ ପର୍ସେଣ୍ଟ୍ ରଖିଛି ସେ ପାଠ ପଢ଼ାପଢ଼ି କରୁନି କ୍ଳାସ୍ ଆସୁନି ସେ କ୍ଳାସ୍ କରୁଛି ସେ ପରା ଘରେ ବି କାହା କ୍ଳାସ୍ ଆଟେଣ୍ଡ୍ କରୁନି ବୁଲାବୁଲି କରୁଛି ସାଙ୍ଗମାନଙ୍କ ସହ ପିଲାମାନଙ୍କୁ ବି ପଢ଼ାପଢ଼ିରେ ପିଲାମାନଙ୍କର ବି ଅସୁବିଧା ହେଉଛି ପଢ଼ା ପାଠ ବି ପଢ଼ୁନି ସିଏ ଘରେ କହିନି କିଛି ଘରେ କଥା ମାନୁନି ବହୁତ ଦୁଷ୍ଟ ହେଉଛି ସେ ପିଲା ଅନ୍ୟ ପିଲାମାନଙ୍କ ଟିଫିନ୍ ବି ଖାଇ ଦେଉଛି

ହ୍ୟାଲୋ କାହା କଥା ବି ଶୁଣୁ କାହା କଥା ବି ଶୁଣୁନି ଅନ୍ୟ ପିଲାମାନଙ୍କୁ ବାଡ଼ିଆ ବାଡ଼ି କରୁଛି ଅନ୍ୟ ପିଲାମାନଙ୍କ ଟିଫିନ୍ ଖାଇ ଦେଉଛି ଆପଣ ଆସନ୍ତୁ ସ୍କୁଲ୍କୁ କିଛି ସମାଧାନ କରିଯାଆନ୍ତୁ ଘରେ କ'ଣ ପାଠ ପଢ଼ାରେ ଧ୍ୟାନ ଦେଉନାହାନ୍ତି ନା କ'ଣ ଆପଣ ସ୍କୁଲ୍ରେ ବି ଯେତେ ପଢ଼ୁ ଆପଣ ଘରେ ଦେଖିବା ବି ଜରୁରୀ ନା ଆପଣ ଯଦି ଧ୍ୟାନ ନଦେବେ ଘରେ ତ ପିଲାର ଭବିଷ୍ୟତ କେମିତି ବଢ଼ିବ ହଁ କାମ ସହ ବି ପିଲାର ଭବିଷ୍ୟତ ଉପରେ ଟିକିଏ ଧ୍ୟାନ ଦିଅନ୍ତୁ ଠିକ୍ ଅଛି ହଉ କିଛି ନାଇଁ ପିଲା ଭଲ ଏବେ ଅଛି ଆଉ ଆଉ ଟିକିଏ ଆପଣ ଘରେ ଟିକିଏ ଦେଖିଲେ ତାକୁ ଭଲ ପଢ଼ିବ ଭଲ ରେଜଲ୍ଟ୍ ବି କରିବ

ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଆପଣ ତା' ପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ ଖାଇବା ପିଇବା ଦେଖନ୍ତୁ ମୁଣ୍ଡ ବି ସେ ପିଲାର ମୁଣ୍ଡ ବି ଭଲ ରହୁନି ମିଟିଂ ଅଛି କୋଡ଼ିଏ ତାରିଖରେ ଆପଣ ଆସିବେ ସ୍କୁଲ୍ ମିଟିଂକୁ ଆପଣ ବି ସ୍କୁ ସ୍କୁଲରେ କେଉଁ ମିଟିଂରେ ବି ଯୋଗ ଦେଉନାହାନ୍ତି ଆପଣ ଜାଣିବେ କେମିତି ପିଲାର କ'ଣ ଅସୁବିଧା ହେଲା ସୁବିଧା ହେଲା ଆଜ୍ଞା ଆପଣ ଆସିବେ ଆପଣଙ୍କ ପିଲାକୁ ବି ଆଣିକି ଆସିବେ ଠିକ୍ ଅଛି ଆଉ ଆପଣ କ'ଣ କହୁଛନ୍ତି ଶୁଣନ୍ତୁ ଆପଣ ପର୍ସନାଲ୍ ଆସିକି ମୋତେ ଅଫିସ୍ ରୁମ୍ରେ ଦେଖା କରିବେ ଠିକ୍ ଅଛି